ମୋର ଜୀବନରେ ବହୁତ କିଛି ଉନ୍ନତି ହୋଇଛି ଯେପରିକି ଦୁଇହଜାର ଆଠ ମସିହାରେ ମୁଁ ସୋସିଆଲ ୱାର୍କର ଭାବରେ ଜଏନ୍ କରିଥିଲି ଯାହାଫଳରେ ମୋ ପରିବାରର ଉନ୍ନତି ହୋଇଛି ଯାହାଫଳରେ ଲୋକଙ୍କୁ ସେବା କରିବାର ସୁଯୋଗ ମିଳିଥିଲା ଏବଂ ମୋ ପରିବାର ପ୍ରତିପୋଷଣ ପାଇଁ ମଧ୍ୟ ସାହାରାଟିଏ ମିଳିଥିଲା ଏଥିପାଇଁ ମୁଁ ମୋ ଜୀବନରେ ଅଧିକ ଆଗକୁ ଯାଇପାରିଛି ଏବଂ ଲୋକଙ୍କୁ ସେବା କରିବାର ସୁଯୋଗ ମଧ୍ୟ ପାଇଛି ଲୋକଙ୍କୁ ସାହାଯ୍ୟ କରିବା ହେଉଛି ଭଗବାନଙ୍କୁ ସାହାଯ୍ୟ କରିବା